ହଁ ଆଜ୍ଞା ଯୁବକମାନେ କୃଷିକୁ ଏକ ଜୀବନଶୈଳୀ ଭାବନ୍ତି କାହିଁକି କୃଷି ହେଲା ଆମର ମୁଖ୍ୟ ପ୍ରଧାନ ଜିନିଷ କାରଣ କୃଷି ଧାନ ଆଉ ଚାଷ ଧରନ୍ତୁ ଆପଣ ଧାନ ଚାଷ କଲେ ଧାନ ଚାଷ କରିବା ଦ୍ୱାରା ଆମେ ଶସ୍ୟ ଶସ୍ୟ ହାସଲ ଦ୍ୱାରା ଖାଇପାରିଲେ ବଞ୍ଚିପାରିଲେ ଏବଂ ସବୁ କାର୍ଯ୍ୟ କରିପାରିଲେ କାହିଁକିନା ଗ୍ରାମରେ କୃଷିଟା ହେଉଛି ମୁଖ୍ୟ ଜିନିଷ କୃଷି ହିଁ ମୂଳ ମନ୍ତ୍ର ତେଣୁ ଯୁବକମାନେ କୃଷି କାର୍ଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାର ନୂତନ ଶୈଳୀ ଅନୁସରଣ କରୁଛନ୍ତି ସାଧାରଣତଃ ଦେଖନ୍ତୁ ଆଗକାଳରେ ବର୍ତ୍ତମାନ ବଳଦରେ ଚାଷ ହଉଥିଲା ବର୍ତ୍ତମାନ ଟ୍ରାକ୍ଟର ରେ ଚାଷ ଚାଲିଛି ତେଣୁ ତାଦ୍ୱାରା ଆଗରୁ ଲୋକ ଜିନିଷ ମୁଣ୍ଡେଇକିରି ବିଲବାରିରୁ ଧାନ କାଟୋଉଛନ୍ତି ବର୍ତ୍ତମାନ ଏବେ ଟ୍ରାକ୍ଟର ଲାଗିଗଲାଣି ମେସିନ ଆସିଲା ଧାନ କଟା ଯନ୍ତ୍ର ବି ଆସିଗଲାଣି ଯାଦ୍ୱାରା ଲୋକ ଶୀଘ୍ର ହେଉଛି ଏବଂ ସହଜ ହେଉଛି ନୂତନ ଶୈଳୀ ଏଠି ଲୋକ ଆଗରୁ ଖାଲି ଖତ ପକେଇ ଏବେ ସାର ବିଭିନ୍ନ ପ୍ରକାର କୀଟନାଶକ ଔଷଧ ମିଳୁଛି ଯାହାଦ୍ୱାରା କି ଜମିର ଉନ୍ନତି ହେଇପାରୁଛି ଏହା ଦ୍ୱାରା ଚାଷରେ ବି ଚାଷୀ ଲାଭବାନ ହେଇପାରୁଛି ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ସୁବିଧା ଉପଲମ୍ବ ଅବଲମ୍ୱନ କରୁଛନ୍ତି ଧାନକୁ ବି ସେମାନେ ଅମଳ କରି ଆଗକାଳେରେ ଧାନଟିଏ ବସ୍ତା ବିକିବାକୁ ହେଲେ ବହୁତ ହଇରାଣ ହଉଥିଲେ ଏବଂ ନୂତନ ଶୈଳୀ ଧାନ ମଣ୍ଡି ହେଇଗଲାଣି ମଣ୍ଡିରେ ଯାଇଁ ଲୋକ ଧାନ ବିକିପାରୁଛନ୍ତି ଓ ସୁଲଭ ମୂଲ୍ୟରେ ପଇସା ଟିକେ ବି ଅଧିକ ଦାମରେ ପଇସା ବି ପାଇପାରୁଛନ୍ତି ତା ଦ୍ୱାରା କୃଷିଟାକୁ ଯୁବପିଢ଼ି ଏକ ଉନ୍ନତ ଶୈଳୀରେ ପରିଗଣ କଲେଣି